ହ୍ୟାଲୋ କେଉଁଠି ହେଲେଣି ହେଉ ପାଖାପାଖି ହେଉ ମୁଁ ସେଇଠି ଯେଉଁ କୁଳିଆ ଦୋକାନ ସାମ୍ନାରେ ଠିଆ ହୋଇଛି ବାଁ ପଟ ସେଇଠିକିନା ଦେଖା କରି ମୋ ସହିତ ସେଇ ରାସ୍ତାକଡରେ ଠିଆ ହୋଇଛି ଆଉ ସେଇ ଦୋକାନରେ ଠିଆ ହୋଇଛି ଆଉ ମୁଁ ସବୁଜ କଲର ଡ୍ରେସ ପିନ୍ଧିକି ଠିଆ ହୋଇଛି ଆଉ ସେଇଠି ହାତ ହଲେଇବି ଆପଣ ଦେଖା କରିବେ ଆଉ କ'ଣ